ପ୍ରଥମେ ମୁଁ ଯେତବେଳେ ରଚନା ଲେଖିଲି ମୋ ମା'ଙ୍କର ସାହାଯ୍ୟ ନେଇଥିଲି କାରଣ ମୁଁ ପ୍ରଥମେ ରଚନା ଲେଖିଥିଲି ରଚନା ଲେଖିଲା ଭିତରେ ସାହାଯ୍ୟ ନେଇ ତିନିଚାରି ଥର ମୋର ଭୁଲ ହୋଇଥିଲା ମା ସଂଶୋଧନ କରିଥିଲେ ସଂଶୋଧନ କଲାପରେ ମୋର ରଚନା ଠିକ ହୋଇଥିଲା ପ୍ରଥମେ ଯେତେବେଳେ ରଚନା ଲେଖିଲି ସେତେବେଳେ ଲେଖିଥିଲି ମାନନୀୟ ତା'ପରେ ଯାହା ପାଖୁକୁ ଲେଖିବି ତା ସେହି ଗାଁ ନାଁ ଲେଖାହୁଏ ମହୋଦୟ ସମୀପେଷୁ ତା'ପରେ ମହାଶୟ ତା'ପରେ ଆମେ ଯେଉଁ ରଚନା ଲେଖୁଛୁ ତା'ର କାରଣ ଗୁଡ଼ାକ ଓ ସାରାଂଶ ସବୁ ଲେଖାଯାଏ ସରିବାପରେ ଇତି ଲେଖାହୁଏ ଇତି ଲେଖାସରିଲା ପରେ ଡାହାଣ ବାମ ପଟେ ଠିକଣା ଲେଖାହୁଏ ଠିକଣା ଦେଇସାରିଲାପରେ ତା'ପରେ ତା'ର ଡାହାଣକରେ ତା'ର ଠିକଣା ଲେଖାହୁଏ